ହ୍ୟାଲୋ ମୁଁ ଗୋବରାରୁ ଫୋନ୍ କରିଥିଲି ମୁଁ କାଲି ଆପଣଙ୍କ ମାଲିକ ପାଖକୁ ଫୋନ୍ କରିଥିଲି ମାଲିକ ସହ କଥା ହୋଇ କ୍ୟାବ୍ ବୁକ୍ କରିଥିଲି ମୋର ଷ୍ଟେସନ୍ ଯିବାର ଅଛି ମୋର ଟ୍ରେନ୍ ଅଛି ନାଗପୁର ଯିବାକୁ ଦୁଇଟା ବେଳେ ଆପଣ ଶୀଘ୍ର ଆସିଲେ ମୋର ବରହମପୁରରେ କିଛି କାମ ଅଛି ସେଇ କାମ ସାରି ଆମେ ଯିବାକୁ ପଡ଼ିବ ସେଥିପାଇଁ ବେଶୀ ଲେଟ୍ ହେଇଯିବ ଆପଣ ଶୀଘ୍ର ଆସନ୍ତୁ ଆସିଲେ ମୋର ବରହମପୁର ଅନ୍ୟାନ୍ୟ କାମ ସାରି ଟ୍ରେନ୍କୁ ଯିବା ସେଥିପାଇଁ ଆପଣ କୌଣସି ମତେ ଶୀଘ୍ର ଆସି ମତେ ଦେଖ ଷ୍ଟେସନ୍ ନେଇ ଛାଡ଼ିବେ ଛାଡ଼ିଲେ ମୁଁ କୁୁ ଯିବି ମୋର ଦୁଇଟା ବେଳେ ଟ୍ରେନ୍ ଅଛି